ହେଲୋ ଯାଜପୁରରୁ ଆଜ୍ଞା ରାଜ ରେଷ୍ଟୁରାଣ୍ଟ୍ କହୁଥିଲେ ନା ହଁ ମୁଁ ଅର୍ଡର୍ କରିଥିଲି ଏପର୍ଯ୍ୟନ୍ତ ପହଞ୍ଚିନି ତ ଆଉ ଅର୍ଡରଟା କରିଦିଅନ୍ତେ ଡେଲିଭରୀ ଶୀଘ୍ର କରିଦିଅନ୍ତେ ନା ପଠେଇଲା ବେଳେ ଗୋଟେ ପ୍ଲେନ୍ ଭାତ ଶାଗ ଭଜା ସାଲାଡ୍ ପାମ୍ପଡ଼ ଚିକେନ୍ କଷା କ୍ଷିରି ଦେବେ ପାଣି ଦେବେ ବଟଲ୍ ଦେବେ ପାଖରେ ପାଣି ନାହିଁ ଟ୍ୟାପ୍ରେ ପାଣି ଆସୁନି ଆଉ ପଠେଇଲା ବେଳେ ଟାୱଲ୍ ବାୱଲ୍ଟେ ଦେବେ ଆଉ ଗୋଟେ ଚାମଚ ଆଉ ଗୋଟେ ପ୍ଲେଟ୍ ଦେବେ ଖାଇବା ପାଇଁ ଟିକେ ଅସୁବିଧା ଅଛି ତ ମୁଁ କିଛି ସାମଗ୍ରୀ ନାହିଁ ଆପଣଙ୍କ ଯାହା ଚାର୍ଜେସ୍ ପଡ଼ିବ ଆପଣଙ୍କର ଯାହା ଖର୍ଚ୍ଚ ପଡ଼ିବ ଦିଆଯିବ ଏକ୍ସଟ୍ରା ଖର୍ଚ୍ଚ ଦିଆଯିବ ପଠାଇଦେବେ ଆଜ୍ଞା ଏ ଫୋନ୍ଟା ଲଗାଇଲା ବେଳକୁ ଲାଗୁନି ବେଳେ ବେଳେ ନେଟୱାର୍କ୍ ପ୍ରୋବ୍ଲେମ୍ ହେଉଛି କ'ଣ ହେଉଛି ଲାଗୁନି ଟିକେ ପଠାଇଦେବେ ମୋତେ ଭୋକ ଲାଗିଲାଣି ଘରେ କେହି ନାହାନ୍ତି ଭୋକ ଲାଗିଲାଣି ବହୁତ ସମୟ ୱେଟ୍ କଲିଣି ଟିକେ ଜଲଦି ଜଲଦି ପଠାଇଦେଲେ ଭଲ ହେବ ପଠାଇଦେବେ ଆଜ୍ଞା ଏକ୍ସଟ୍ରା ଯାହା ଚାର୍ଜେସ୍ ଦେଇଦେବି ଆଉ ହଁ ସାର୍ ଦେଇଦେବି ରହୁଛି ଆଜ୍ଞା